ମୁଁ ତ ବହୁ ପ୍ରକାର ବ୍ରାଣ୍ଡ୍ର ଟ୍ରାକ୍ଟର୍ ଦେଖିଛି ତଥାପି ମୋତେ ଦୁଇ ତିନିଟା ଟ୍ରାକ୍ଟର୍ ମନେଅଛି ମହିନ୍ଦ୍ରା ମହିନ୍ଦ୍ରା ଆମ ଗାଁରେ ଚାରି ପାଞ୍ଚଟା ମହିନ୍ଦ୍ରା ଭଲ କାରଣ ସେ ଯେତେ ବଡ଼ ଘାଟି ହଉ କିମ୍ବା ଯେତେ ବଡ଼ ପାହାଡ଼ ହେଉନା କାହିଁକି ସେ ଉଠେଇଦେଲେ ସେ ଉଠେଇଦେବ ତାର ବେଶୀଦିନ ବି ମଧ୍ୟ ସିଏ ଭଲ କାମଦିଏ ତାର ଇଞ୍ଜିନ୍ର ୱାରେଣ୍ଟି ବି ରହୁଛି ସିଏ ମଜବୁତ ମଧ୍ୟ ଷ୍ଟ୍ରଙ୍ଗ୍ ଏତେ ହାଲକା ବି ନୁହେଁ ଯେକୌଣସି ଗୋଟେ ଜାଗାରେ ସେ ତାର ଯଦି ଯେଉଁ ଟାୟାର୍ ଖସ ଯଦି ଫସିଯିବ ସେ ତାର ଦମରେ ନିଜେ ଉଠେଇ ପାରିବ ତ ସିଏ ଆଉ ବେଶୀ ବୋଝ ବି ମଧ୍ୟ ବହିପାରିବ ବେଶି ଓଜନ ବି ମଧ୍ୟ ସିଏ ନେଇପାରିବ ସେଇ ମହିନ୍ଦ୍ରା ଟ୍ରାକ୍ଟର୍ ମୋ ମତରେ ଟିକେ ଭଲ କାରଣ ଆମ ଗାଁରେ ଦୁଇ ତିନିଟା ଅଛି ଦେଖିଛି ମଧ୍ୟ ସେଇଟା ବହୁ ପୁରୁଣା ହେବାଯାଏ ମଧ୍ୟ ସେ କାମରେ ଚାଲୁଛି ପୁରୁଣା ହେଲେ ମଧ୍ୟ ସିଏ ଭଲ ପିକଅପ୍ ଦେଉଛି ତେଣୁ ସେଇ ମହିନ୍ଦ୍ରା ଟ୍ରାକ୍ଟର୍ ଭଲ